କଷ୍ଟକର ନୁହେଁ ପୁଣି କଷ୍ଟକର କାହିଁକି ନା ପାଠ ଛାଡ଼ିଛି ମୁଁ ଆଜିକି କେତେ ବର୍ଷ ହେଇ ତିରିଶି ବର୍ଷ ପାଖାପାଖି କିନ୍ତୁ ମୁଁ ସେତେବେଳେ ପାଠ ପଢ଼େ ଟ୍ୟୁସନ୍ ବି ନେଇଥିଲି ନିଏ କାଇଁ ମତେ ଟିକେ ଗଣିତ ଟିକେ କମ୍ ଆସୁଥିଲା ଆଉ ସେଇ ଗଣିତ ମୁଁ କରେ ଭୁଲ୍ ବି ହୁଏ ତାକୁ ସୁଧାରିବାକୁ ପୁଣି ପଡ଼େ ଆଉ ଟ୍ୟୁସନ୍ ନିଏ ସେଥିପାଇଁ ଟ୍ୟୁସନ୍ ଟିକେ ନେଇଥିଲି ପଢ଼ୁଥିଲି ନ ପଢ଼ିଲେ ଭଲ ମନ୍ଦ ଜାଣିବେ କେମିତି ଆମେ ସେନୁ ମୁଣ୍ଡରେ ସେଇଟା ପଶିବନି ନାଇଁ ନା ସେଥିପାଇଁ ଶିକ୍ଷକ ଦରକାର ଗୁରୁ ନହେଲେ କୌଣସି ଜିନିଷ ଶିକ୍ଷା ଆମକୁ ହବ ନାହିଁ ତେଣୁ ଗୁରୁ ତ ସ୍କୁଲ୍ରେ ପାଠ ପଢ଼ୁଥିଲେ ସର୍ଟ୍କର୍ଟ୍ରେ ସେମାନେ ଅଳ୍ପ ଅଳ୍ପକେ ବୁଝେଇ ଦେଉଥିଲେ ଦେଖେଇ ଦେଉଥିଲେ ହୋଇଯାଉଥିଲା ସେଇଟା ମୁଣ୍ଡରେ ମୋର ଟିକେ ପସନ୍ଦ ଥିଲା ତେଣୁ ମୁଁ ଟ୍ୟୁସନ୍ ଯାଇଥିଲି ଟ୍ୟୁସନ୍ କରିଥିଲି କିଛି କିଛି ପାଠ ଏବେ ମୁଁ ଘରେ ବସିି ତା ମୋର ମନେ କରେ କେତେବେଳେ ବହି ପୁସ୍ତକ ଟିକେ ପଢ଼େ ସେଥିପାଇଁ ମୁଣ୍ଡରେ ଟିକେ ମାନେ ବିଦ୍ୟାର ଅଂଶ କିଛି ରହିଛି ସେଥିପାଇଁ ପାଠ ଜିନିଷ କଷ୍ଟ ନୁହେଁ ପୁଣି କଷ୍ଟ ଆଉ ଥରେ ପଢ଼ିଦେଲେ ଜାଣି ପାରିଲେ କଷ୍ଟ ନାହିଁ ଆଉ ନ ବୁଝିପାରିଲେ ନ ଜାଣିପାରିଲେ ତାଙ୍କ ପାଇଁ କଷ୍ଟ ହୁଅ ଆଉ ଯେ ପାଠକ ଯେ ମୁଣ୍ଡରେ ପୁରେଇଛି ପଢ଼ିଛି ମନ ଦେଇକିରି ଜାଣିଛି ସେ ପାଠକୁ କେବେ କଷ୍ଟ ବୋଲି ମନେ କରିବ ନାହିଁ ତେଣୁ ମୁଁ ପାଠ ହଉ